ଆମର ଏକ ପ୍ରିୟ ଗ୍ରହ ବା ନକ୍ଷତ୍ର ହେଉଛି ପୃଥିବୀ ଆମେ ପୃଥିବୀବାସୀ ପୃଥିବୀରେ ବସବାସ କରୁଛୁ ଏହି ପୃଥିବୀର ପାଣି ପବନ ଆମର ଶରୀରର ସମସ୍ତ ଅଂଶକୁ ଆକର୍ଷିତ କରିଥାଏ ଏବଂ ଏହା ଏପରି ଏକ ଗ୍ରହ ଯାହା ପ୍ରତ୍ୟକ ଜୀବଜନ୍ତୁଙ୍କୁ ରଖିବା ପାଇଁ ସହଯୋଗ କରିଥାଏ